ହଁ କଣ୍ଢେଇ ତିଆରି କରିବା ପାଇଁ କଣ୍ଢେଇ ତିଆରି ପାଇଁ ଯେଉଁ ଉପକରଣ ଦରକାର ସେଗୁଡ଼ା ଯୋଗାଡ଼ କରି କଣ୍ଢେଇ ତିଆରି କରିବା ଗୋଟେ ଆମାଉଣ୍ଟ ଦିଏ ବର୍ଷାରେ କାଗଜ ଟଙ୍କା ତିଆରି କରିବା ଏ ପିଲାଦିନର ଗୋଟେ ଅଭ୍ୟାସ ବର୍ଷା ହେବା କ୍ଷଣି ଆମେ କାଗଜ ଏଥିରେ କାଗଜରେ ଡଙ୍ଗା ତିଆରି କରି ବର୍ଷାରେ ସେଗୁଡ଼ା ଭସାଉ ଏବଂ ଏହା ଆନନ୍ଦ ଦିଏ ଏହା ମୁଁ ନୁହେଁ ଏ ସବୁ ପିଲାମାନେ କରନ୍ତି